ମହିଳାମାନେ ତାଙ୍କ ଆଗ କାଳରେ ବିଭିନ୍ନ ପୋଷକ ମଧ୍ୟ ଭଲ ହେଇକିରି ପିନ୍ଧି ପାରୁନଥିଲେ ଓ ତାଙ୍କେ ତାଙ୍କ ମଧ୍ୟର ଚାଲିଚଳନ ବ୍ୟବହାର ଭଲ ହେରି ନଥିଲା ଓ ତାଙ୍କେ ପତ୍ର ଗଛର ପତ୍ର ମଧ୍ୟ ପିନ୍ଧୁ ଗଛର ପତ୍ର ମଧ୍ୟ ପିନ୍ଧୁଥିଲେ ଓ ତାଙ୍କ ତାଙ୍କର ଆଗ କାଳରେ ସମୟ ସମୟ ସମୟ ଯେତେ ସମୟ ବଢ଼ିଲା ମଧ୍ୟ ମଧ୍ୟ ମହିଳାମାନେ ପାଠ ପଢ଼ି ତାଙ୍କେ ଟ୍ରେନ୍ ଟ୍ରେନ୍ ଟ୍ରେନ୍ ଉଡ଼ଦାହାଜ ଇତିଦି ତାଙ୍କେ ଚଲଉଛନ୍ତି ଓ ମହିଳାମାନେ ହେଲେ ମହାକାଶକୁ ପାଠ ପଢ଼ି ଯାଇଛନ୍ତି ଓ ମହିଳାମାନେ ଘରୋଇ କ୍ଷେତ୍ରରେ ରୋଷେଇ ଘରୋଇ କ୍ଷେତ୍ରରେ ରୋଷେଇ କରନ୍ତି ଓ ମା ମହିଳାମାନେ କାରଖାନାକୁ ଯାଇ ତାଙ୍କର ଅର୍ଥନୀତିକୁ କରିବା ପାଇଁ ବିଭିନ୍ନ ତାଙ୍କେ ସିଲେଇ ସିଲେଇ ବୁଣିବା ଓ ତାଙ୍କ ଓ ବିଭିନ୍ନ ଇତ୍ୟାଦି କାରଖାନାରେ କାମ କରିଥାନ୍ତି ଏହା ତାଙ୍କର ବିଭିନ୍ନ କାର୍ଯ୍ୟ ଥିଲା